ନୂତନ ରେସିପି ଗୁଡ଼ିକ ବିଷୟରେ ଜାଣିବା ପାଇଁ ମୁଁ ବହୁତ ବଡ଼ ବଡ଼ ରୋଷେଇଆ ଯେପରିକି ଅଛନ୍ତି ରଣବୀରବ୍ରା ସଞ୍ଜିତ କପୁର କରୁଣ କପୁର ଏଭଳିଆ ରୋଷେଇଆମାନଙ୍କର ନା ମୁଁ ଇଏ କରୁଛି ସେମାନଙ୍କ ଅନୁସରଣ କରିକି ମୁଁ ରେସିପି ଗୁଡ଼ିକୁ ଜାଣିବା ପାଇଁ ଚେଷ୍ଟା କରୁଛି ତ ମୁଁ ସେ ଯେଉଁ ସେମାନଙ୍କର ଗୋଟେ ସୋ ଅଛି ଯେପରିକି ମାଷ୍ଟର୍ସେଫ୍ ତ ସେଇ ମାଷ୍ଟର୍ସେଫ୍କୁ ଚାହିଁ ଜାଣିକି ମୁଁ ସେଇ ସୋ ଗୁଡ଼ାକୁ ଅନୁସରଣ କରୁଛି ତ ସେଇଗୁଡ଼ାକ ସେ ରେସିପି ଗୁଡ଼ାକୁ ଦେଖିକି ମୁଁ ଆସୁଛି ଆସିଲା ପରେ ଆସିକି ଘରେ ଆମର ରୋଷେଇ ତିଆରି କରୁଛି ଏବଂ ରୋଷେଇ ତିଆରି କରିକି ସମସ୍ତଙ୍କୁ ଖାଇବାକୁ ଦଉଛି ଖାଇବାକୁ ଦେଇସାରିଲା ପରେ ସେମାନେ ସମସ୍ତେ ଖୁସି ହେଇକି କହୁଛନ୍ତି ଆରେ ବା କେଉଁଠୁ ଆଣିଲୁ କ'ଣ କଲୁ ଏମିତି ସବୁ କହିଲେ ତ ମୁଁ ଟ୍ରାଏ କରୁଛି କି କିଛି ଭଲ କରିବା ପାଇଁ କିଛି ବେଟର୍ ମୋର ବେଷ୍ଟ୍ କରିବା ପାଇଁ ମୁଁ ଚାହୁଁଛି ତ ସେଥିପାଇଁ ମୁଁ ନୂତନ ରେସିପି ଗୁଡ଼ିକ ବିଷୟ ଜାଣିବା ପାଇଁ ୟୁଟ୍ୟୁବ୍କୁ ଫଲୋ କରୁଛି କିମ୍ବା ୟୁଟ୍ୟୁବ୍ରୁ ମୁଁ ଇଏ କରୁଛି ଅନୁସରଣ କରିବା ପାଇଁ